ମୁଁ ପାଞ୍ଚ ଦିନ ତଳେ ଗୋଟିଏ ଶାଢ଼ୀ କିଣିଥିଲି ସେ ଶାଢ଼ୀର ଦାମ୍ ହେଉଛି ପାଞ୍ଚ ହଜାର ଟଙ୍କା ସେ ଶାଢ଼ୀକୁ ପିନ୍ଧିକି ଗୋଟାଏ ଥର ମୁଁ ବାହାଘରକୁ ଯାଇଛି ମୁଁ ଆସିକି ଯେମିତି ସେ ଶାଢ଼ୀକୁ ଧୋଇଦେଇଛି ତା'ର ରଙ୍ଗ ପୂରା ଧୋଇହୋଇଗଲା ସେ ଶାଢ଼ୀ ମାନେ ଏତେ ଖରାପ ଲାଗୁଛି ସେ ଶାଢ଼ୀ ଦେଖିଲେ ମୋତେ ଆଉ ମନ ଭଲ ଲାଗୁନାହିଁ ସେ ମୋ' ସ୍ୱାମୀ ବହୁତ ଗାଳି ଦେଉଛନ୍ତି ସେ ଶାଢ଼ୀ ପାଇଁ ବୋଲିକି ସେ ଶାଢ଼ୀକୁ ମୁଁ ଫିଙ୍ଗିପାରୁନି କି ରଖିପାରୁନି ଏମିତି ଶାଢ଼ୀ ଗୋଟିଏ କିଣିଥିଲି